ହଁ ଅଛି ତାହା ହେଲା ବାଇବେଲ୍ ଏହାକୁ ବାରମ୍ବାର ପଢ଼ିବା ଦ୍ୱାରା ମନରେ ଶାନ୍ତି ମିଳିଥାଏ ଆଉ ଆମ ପାପ ପାଇଁ ପ୍ରଭୁ ଜିଶୁ କୃଷରେ ହତ ହେଇଥିଲେ ଏବଂ ବାଇବେଲ୍ ପଢ଼ିବା ଦ୍ୱାରା ଆମେ ଅନେକ ଶିକ୍ଷା ପାଇଥାଉ ଆଉ ପାପର ମୁକ୍ତ ମଧ୍ୟ ହେଇଥାଉ

ଏବଂ ବାଇବେଲ୍ ପଢ଼ିବା ଦ୍ୱାରା ଆମେ ସ୍ୱର୍ଗ ରାଜ୍ୟର ମାର୍ଗ ମଧ୍ୟ ପାଇଥାଉ ଆଉ ଅନ୍ୟକୁ ମଧ୍ୟ ମାର୍ଗ ଦେଖେଇଥାଉ ସେଥିପାଇଁ ମୁଁ ବାଇବେଲ୍ ପଢ଼ିବାକୁ ବହୁତ ପସନ୍ଦ କରେ ଏବଂ ମୋର ପ୍ରିୟ ପୁସ୍ତକ ହେଉଛି ବାଇବେଲ୍ ଏହା ଉପରେ ଏକ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଛି